ସରକାରଙ୍କ ତରଫରୁ ସ୍ୱାସ୍ଥ୍ୟ ସେବା ପରିବହନ ଶିକ୍ଷା ଏବଂ ଅନ୍ୟାନ ମୌଳିକ ଆବଶ୍ୟକତା ଗୁଡ଼ିକ ଅଧିକ ଉନ୍ନତମାନର ହୋଇଥିବାରୁ କିଛିଟା ଭୁଲ୍ ରହିଯାଉଛି କିଛିଟା ଉନ୍ନତ ହୋଇପାରିନାହିଁ ଯେପରିକି ଗାଁ ଭିତର ରାସ୍ତାଗୁଡ଼ାକ ଖରାପ ହୋଇଛି ଯାହାଫଳରେ ଆମ୍ବୁଲାନ୍ସ ଗାଡ଼ି ଭିତରକୁ ଯାଇପାରୁନାହିଁ ସେଇଟା ସ୍ୱାସ୍ଥ୍ୟ ସେବା ଆମର ଓଡ଼ିଶାର ସରକାର ଟିକିଏ ଆଗୁଆ କରିବାକୁ ପଡ଼ିବ ପରିବହନ କ୍ଷେତ୍ରରେ କେତେଗୁଡ଼ିକ ଗାଁ ଗୁଡ଼ିକୁ ଆମେ ଗାଡ଼ି ମଟରରେ ଯାଇପାରୁନୁ ଏବଂ ଶିକ୍ଷା କ୍ଷେତ୍ରରେ ପିଲାମାନେ ଭଲ ସ୍କୁଲ୍ ରେ ପଢ଼ିପାରୁନାହାନ୍ତି ଆଉ ଯଦି ସରକାରୀ ସ୍କୁଲ୍ ରେ ପଢ଼ୁଛନ୍ତି ସେମାନେ ଉନ୍ନତ ମାନର ଶିକ୍ଷା ପାଇପାରୁନାହାନ୍ତି ସେମାନେ ସେମାନେ ଯେପରି ଉନ୍ନତମାନର ଶିକ୍ଷା ପାଇପାରିବେ ସେହିପରି ସରକାରୀ ସ୍କୁଲ୍ ଗୁଡ଼ାକରେ ଟିକିଏ ଉନ୍ନତମାନର ଶିକ୍ଷକ ଶିକ୍ଷୟତ୍ରୀ ରହିଲେ ଭଲ ହେବ